ଭାରତୀୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉନ୍ନତମାନ ର ଆଗୁରୁ ଭାରତୀୟ ରେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ କେନ୍ଦ୍ର ନଥିଲା ଏବେ କେନ୍ଦ୍ର ସରକାର ଭାରତରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସେବାକେନ୍ଦ୍ର ଉନ୍ନତ କରି ଦେଲେଣି ସବୁ ଜିଲ୍ଲା ମାନଙ୍କରେ ସବୁ ଜାଗାରେ ଡାକ୍ତରଖାନା ମଧ୍ୟ ଖୋଲା ହେଇ ଗଲାଣି ଯେପରିକି ଯେଉଁ କରୋନା ଟାଇମ୍ରେ ଆମକୁ କରୋନା କେମିତି ନ ଛୁଇଁବ ତା'ର ମଧ୍ୟ ବ୍ୟବସ୍ଥା ବହୁତ ଭଲ ଭାବରେ ହୋଇଥିଲା ଭାରତ ବ୍ୟତୀତ ବାହାରେ ଅନେକ ଦେଶରେ ଏ ବହୁତ ଲୋକ ମୃତ୍ୟୁ ବରଣ କରିଥିଲେ କିନ୍ତୁ ଆମ ଭାରତରେ କେନ୍ଦ୍ରସରକାରଙ୍କର ବ୍ୟବସ୍ଥା ଯୋଗୁ ଆମର କିଛି ହେଲାନି ଆମେ ବଞ୍ଚି ଗଲୁ ସେହିପରି ସେହିପରି ଗଭବର୍ତୀ ମହିଳା ମାନଙ୍କ ପାଇଁ ମଧ୍ୟ ବହୁତ ଅନେକର ସୁବିଧା ସୁଯୋଗ ରହିଛି କିନ୍ତୁ ମୁଖ୍ୟ ଏଇଆ କି ଗାଁ ମାନଙ୍କରେ ରାସ୍ତା ଭଲ ନ ଥିବାରୁ ଭଙ୍ଗା ରାସ୍ତା ଯୋଗୁଁ ସବୁ ଟାଇମ୍ରେ ଗାଡ଼ି ମଟର ପହଞ୍ଚି ପାରୁ ନାହିଁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁ ନାହିଁ ଗର୍ଭବର୍ତୀ ମହିଳା ମାନଙ୍କର ପେଟ ଯନ୍ତ୍ରଣା ଅଧିକ ହଉଥିବା ଟାଇମ୍ରେ ଗାଡ଼ି ମଟର ଜଲ୍ଦି ନ ପହଞ୍ଚି ପାରିବାରୁ ଲୋକମାନଙ୍କର ମୃତ୍ୟୁ ବରଣ ହେଉଛି କି କିଛି ଆକ୍ସିଡ଼େଣ୍ଟ୍ ଗାଁ ମାନଙ୍କରେ ହେଲେ ବା କେଉଁ ଅଞ୍ଚଳ ମାନଙ୍କରେ ଆକ୍ସିଡ଼େଣ୍ଟ୍ ହେଲେ ମଧ୍ୟ ଆମ୍ବୁଲାନ୍ସ ଠିକ୍ ଟାଇମ୍ରେ ପହଞ୍ଚି ପାରୁ ନାହିଁ ସେଥି ଯୋଗୁଁ ଅନେକ ମୃତ୍ୟୁ ବରଣ ହେଉଛି ଏହା ଆହ୍ଵାନ କି କେନ୍ଦ୍ର ସରକାରଙ୍କୁ କି ଗାଁ ମାନଙ୍କରେ ଟିକେ ସୁବିଧା ସୁଯୋଗ ଦୃଷ୍ଟି ଦେଖନ୍ତୁ ଓ ତାକୁ ଟିକେ ଉନ୍ନତ କରନ୍ତୁ